ବଗିଚାରେ ଉତ୍ପାଦିତ ଫୁଲ ଓ ଫଳକୁ ନେଇ ସାଧାରଣତଃ ମୋର ନିଜସ୍ୱ କାମରେ ମୁଁ ଲଗାଇଥାଏ ତା'ସହିତ ତା' ଠାରୁ ଯଦି ଅଧିକା ପରିମାଣର ଫଳ ଫୁଲ ହୋଇଥାଏ ତାକୁ ମଧ୍ୟ ମୁଁ ବେପାର ସଦୃଶ ବିକିଥାଏ ଆଉ ସେଥିରୁ ଦୁଇ ପଇସା ମଧ୍ୟ ମୁଁ ରୋଜଗାର ହୋଇଥାଏ ଆଉ କିଛି ବଗିଚାରେ ବି ଏମିତି କିଛି ଜିନିଷ ଲଗେଇଥାଏ ଯେଉଁଟାକି ମୁଁ ବେପାର ଉଦ୍ଦେଶ୍ୟରେ ଚାଷ କରିଥାଏ ଆଉ ସେଥିରୁ ଯେଉଁ ଫଳ ଉତ୍ପାଦନ ହୁଏ ତାକୁ ମୁଁ ନିକଟସ୍ଥ ବଜାରରେ ନେଇ ତାକୁ ବିକି ମୁଁ ସେଥିରୁ ଭଲ ଦୁଇ ପଇସା ଇନକମ୍ କରେ ମୋ ପରିବାର ପ୍ରତିପୋଷଣ କରିଥାଏ